ଆମ ଗ୍ରାମ ପାଖରେ ଥିବା ଏକ ନଦୀ ତା'ର ନାମ ହେଉଛି ଗୋବରୀ ସେଇ ଗୋବରୀ ନଦୀରେ ଜାଲ ପକାଇବା ସମୟରେ ଏକ ସାଢ଼େ ଚାରି କିଲୋ ବାଳିଆ ମାଛ ଧରିବାର ହେଉଛି ମୋର ସବୁଠାରୁ ବଡ଼ ଅନୁଭୂତି ଆଗରୁ ମୁଁ କେବେ ଏତେ ବଡ଼ ମାଛ ଦେଖି ନଥିଲି ଯେଉଁଟା କି ସାଢ଼େ ଚାରି କିଲୋ ବାଳିଆ ମାଛ ଥିଲା ସେଇଟା ହେଉଛି ମୋର ସବୁଠାରୁ ବଡ଼ ଅନୁଭୂତି